ଆମ ସଂସ୍କୃତିରେ ବିବାହ ସମୟରେ ବହୁତ ଉନ୍ନତ ଭାବରେ ହୋଇଥାଏ ଏଠାରେ ଲୋକମାନେ ବିବାହ ହେବା ମାତ୍ରେ ଭୋଜିଭାତ କରିକି ଲୋକମାନେ ଗାଁମାନଙ୍କରେ ଡ଼ାକି ସେମାନଙ୍କୁ ଖାଇବାକୁ ଦେଇଥାନ୍ତି ଖୁସିରେ ଯାହାର ଝିଅ ବାହାଘର ହୋଇଥାଏ ସେମାନେ ଦେଇଥାନ୍ତି ଯାହାର ପୁଅ ବାହାଘର ହୋଇଥାଏ ସେମାନେ ଦେଇଥାନ୍ତି ଝିଅ ବାହାଘରକୁ ପୁଅମାନେ ବରଯାତ୍ରୀରେ ଆସନ୍ତି ଏବଂ ଝିଅକୁ ବର କନ୍ୟା ବିବାହ କରିବା ପରେ ତାଙ୍କୁ ନେଇକି ଯାଇଥାଆନ୍ତି ତା'ପରେ ଝିଅଲୋକ ପୁଅଘର ବାଲାଙ୍କ ପାଖରେ ସେଇଠି ଗୋଟେ ଭୋଜି ହୋଇଥାଏ ତା'ପରେ ସେମାନେ ଝିଅ ଘରଲୋକ ଲୋକଙ୍କୁ ଡ଼ାକିଥାନ୍ତି ସେମାନେ ଯାଇ କି ଭୋଜି ବି ଖାଇଥାନ୍ତି ଏବଂ ଏଠାରେ ବାହାଘର ସମୟରେ ବହୁତ ମଜା ହୋଇଥାଏ ବାହାଘର ପରେ ବହୁତ କନ୍ଦାକଟା ବି ହୋଇଥାଏ ଯାହାର କାରଣ ସେ ଝିଅକୁ ହରେଇଥିବେ ସେଥିପାଇଁ କା ହରେଇଥିବେ ମାନେ ପରଘରକୁ ପଠେଇଥିବେ ବୋଲି ବହୁତ ଅନୁତାପ କରୁଥିବେ